ଆପଣ ସାହୁ ବାବୁ କହୁଛନ୍ତି ହଁ ମୁଁ ମାନସ ପାତ୍ର କହୁଛି ପଟ୍ଟାମୁଣ୍ଡେଇ ମାଳିବସାରୁ ହଁ ମୁଁ ଜିନିଷ ଅର୍ଡ଼ର୍ କରିଥାନ୍ତି ତ' ଖାଇବା ଜମାଟୋରୁ ଦେଖିଲି ଆପଣଙ୍କ ଇଏ ପୁରା ଭଲ ଅଛି ବନାନ୍ତୁ ଆଉ ବନାନ୍ତି ଭଲ ଆଉ ମୁଁ ସେଇଥିପାଇଁ ଫୋନ୍ କରିଥିଲି ବୁଝିପାରୁଛନ୍ତି ଆଉ କ'ଣ କ'ଣ ସବୁ ବନାଉଛନ୍ତି ଆଇଟମ୍ ସେଗୁଡା କୁହନ୍ତୁ

ଆମିଷରେ ସପ୍ତାହରେ କ'ଣ କ'ଣ ସବୁ ବନାଉଛନ୍ତି ଏ ବୁଧୁବାରରେ କ'ଣ ଗୁରୁବାର ଶୁକ୍ରବାରରେ କ'ଣ ରବିବାରରେ କ'ଣ ସୋମବାରରେ କ'ଣ ସବୁ ବନାଉଛନ୍ତି କୁହନ୍ତୁ ହଁ ଜମାଟୋରୁ ଦେଖିଥିଲି ଆପଣ ଭଲ ଇଏ କରୁଛନ୍ତି ଆଉ କ'ଣ କ'ଣ ସବୁ ଆଇଟମ୍ ରଖୁଛନ୍ତି ଏକ୍ସଟ୍ରା ଆଇଟମ୍ କ'ଣ

କୁହନ୍ତୁ ଅର୍ଡ଼ର୍ ଆମର ଅର୍ଡ଼ର୍ କରିବାର ଅଛି ତ ଇଏ ଜିନିଷ ପତ୍ର କ'ଣ କ'ଣ ସବୁ ବନାଉଛନ୍ତି କ'ଣ କ'ଣ ସବୁ ରଖୁଛନ୍ତି ଖାଇବାରେ ରେଷ୍ଟୁରାଣ୍ଟ୍ କ'ଣ କ'ଣ କେମିତି କେତେ ବାଟ କ'ଣ ଯାଇଛି ସବୁ କୁହନ୍ତୁ ହଁ